ହ୍ୟାଲୋ କିଏ କହୁଥିଲେ ହଁ ପାଠାଗାର ଲାଇବ୍ରେରିଆନ ମୁଁ କହୁଛି ଆଜ୍ଞା ନମସ୍କାର ଆଚ୍ଛା ଆପଣ ଯେଉଁ ବହି ଖୋଜୁଛନ୍ତି ଚାକିରୀ ପାଇଁ ନା ଷ୍ଟୁଡେଣ୍ଟ ପାଠ ପଢ଼ିବାପାଇଁ ଓ ଚାକିରୀ କରିବେ କମ୍ପିଟିଟିଭ୍ ପରୀକ୍ଷା ଦେବେ ହେଁ କମ୍ପିଟିଟିଭ୍ ପରୀକ୍ଷା ଦେଲେ ୟୁ ପି ଏସ୍ ସି ଏକ୍ସାମ ର ବହି ଅଛି ରେଲୱେ ରିକ୍ରୁଟ୍ମେଣ୍ଟ ର ଅଛି ତାପରେ ଜି କେ ର ଅଛି ସବୁପ୍ରକାର ବହି ଅଛି ଆଉ ଆପଣ ଗୋଟେ କାମ କରନ୍ତୁ ଆପଣ ଆସନ୍ତୁ ଗୋଟେ ରେଜିଷ୍ଟ୍ରେସନ କରେଇଦେବି ଷ୍ଟୁଡେଣ୍ଟ ହିସାବରେ ଆପଣଙ୍କୁ ବହି ଗୋଟାକ ହାରାହାରି କୋଡ଼ିଏ ଟଙ୍କା ପାଖାପାଖି ପଡ଼ିବ ଯେଉଁଟା କି ଆପଣ ମାସେ କାଳ ରଖିକି ଘରେ ପାଠପଢ଼ି ପାରିବେ ତେଣୁ ଷ୍ଟୁଡେଣ୍ଟ ହିସାବରେ ରେଜିଷ୍ଟ୍ରେସନ କରେଇଦେବା କରେଇ ଦେଲାପରେ ଆପଣଙ୍କୁ ବହି ସୁବିଧାରେ ମିଳିବ ପାଠାଗାର ଟି ଆମର ସକାଳ ନଅଟା ରୁ ରାତି ଦଶଟା ପର୍ଯ୍ୟନ୍ତ ଖୋଲା ରହୁଛି ମଝିରେ ଦୁଇପହରେ ଖାଇବାପାଇଁ ଦୁଇଟା ରୁ ତିନିଟା ସମୟ ବନ୍ଦ ରହୁଛି ଆଉ ନଚେତ ଆମର ଖୋଲା ରହୁଛି ରାତି ଦଶ ପର୍ଯ୍ୟନ୍ତ ଖୋଲା ରହୁଛି ଆପଣ ଆସିପାରିବେ ପ୍ରଥମ କାମ ହେଲା ଆପଣ ଆସିଲେ ଷ୍ଟୁଡେଣ୍ଟ ହିସାବରେ ଆପଣଙ୍କୁ ରେଜିଷ୍ଟ୍ରେସନ କରେଇଦେବି ଯେଉଁଟାକି କନସେସନ ରେଟ୍ ରେ ଆପଣ ବହି ପାଇବେ ଆପଣ ମାସେ ମାସେ ଘରେ ରହିକି ଘରେ ପଢ଼ି ପାରିବେ ପ୍ରିପେୟାର ହେବେ ଚାକିରୀ ପାଇଁ ଠିକ୍ ଅଛି ଆସନ୍ତୁ ଯେତେବେଳେ ହଁ ଆମର କମ୍ପିଟିଟିଭ୍ ଫ୍ରେଶ୍ ପାଇଁ ବିଭିନ୍ନ ପ୍ରକାର ଅଛି ଜି କେ ପାଇଁ ଅଛି ତାପରେ ମ୍ୟାଥ୍ ପାଇଁ ଅଛି ଜୋମେଟ୍ରି ପାଇଁ ଅଛି ସାଇନ୍ସ ଆଉ ଟେକ୍ନୋଲୋଜି ପାଇଁ ବହି ଅଛି ଆଉ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପାଇଁ ମଧ୍ୟ ସେଥିପାଇଁ ଆମେ ବହି ରଖିଛୁ ତେଣୁ ଆପଣ ଙ୍କୁ କେଉଁଟା ସୁବିଧା ହେବ କଣ ହେବ ଆପଣ ରେଜିଷ୍ଟ୍ରେସନ କଲାପରେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଡ଼ାଟା ଦେଇଦେବି ଆଉ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ କଲାପରେ ନିଶ୍ଚିତ ଭାବରେ ଆପଣ କନସେସନ ରେଟ୍ ପାଇବେ ଯେଉଁଟାକି ଗୋଟେ ବହିକୁ କୋଡ଼ିଏ ଟଙ୍କା ହିସାବରେ ମୁଁ ଆପଣଙ୍କୁ ଚାର୍ଜ ନେବି ଅଧିକା ନେବିନି ଅନ୍ୟ ପିଲାଙ୍କ ଠାରୁ ଆମେ ତିରିଶ ଟଙ୍କା ପଇଁତିରିଶ ଟଙ୍କା ଚାର୍ଜ ବି ନେଉ ତେଣୁ ଆପଣ ଯେହେତୁ ଜଣାଶୁଣା ଲୋକ ଆମର ତେଣୁ ଆପଣଙ୍କ ବାପା ସହିତ ମୁଁ ଆଗରୁ ପରିଚିତ ତେଣୁ ଆପଣ ଗୋଟେ ଲକ୍ଷରେ ଲାଗିଛନ୍ତି ଚାକିରୀ ପାଇବାପାଇଁ ତେଣୁ ଆପଣଙ୍କୁ ସାହାଯ୍ୟ କରିବା ଆମର କାମ ତେଣୁ ଯେଉଁଟା ମିନିମମ୍ କଟ୍ସି ଦୃଷ୍ଟି ରୁ ଯେଉଁଟା ମିନିମମ୍ ରେଟ୍ ରଖିବା କଥା ସେହି ହିସାବରେ ଆମେ ରଖିକି ଏ କରିବୁ ପ୍ରଥମେ ଆସନ୍ତୁ ଆଗ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ଟା କରିଦେବା ହଉ ଏ ଯେଉଁ ନିଶ୍ଚିତ ଭାବରେ ରେଟ୍ କମ କରେଇଦେବି ଆଉ ବିଭିନ୍ନ ପ୍ରକାର କମ୍ପିଟିଟିଭ୍ ବହି ତୁମ ପାଇଁ ମୁଁ ଆପଣଙ୍କୁ ପ୍ରିପେୟାର କରେଇଦେବି ଆଉ ଅଳ୍ପ ଦିନ ଭିତରେ ଆପଣ ନିଶ୍ଚିତ ଭାବରେ ଭଲ ସ୍କୋର କରିକି ଭଲ ଚାକିରି ପାଇବେ ଆଉ ହ ହଉ ଆପଣ ଆସନ୍ତୁ ହାଁ ହଁ ହଁ ଆସନ୍ତୁ ଆସନ୍ତୁ ହଁ ଆସନ୍ତୁ ହେଁ ରହିଲି ଆଜ୍ଞା